ଜଣେ ଶିକ୍ଷିତ ବ୍ୟକ୍ତି ନିତିକୁ ଯେତେ ଭଲଭାବରେ ଅନୁସରଣ କରିପାରେ ଜଣେ ଅଶିକ୍ଷିତ ସେତେ ଭଲଭାବରେ କରିପାରେ ନାହିଁ ଆମେମାନେ ସମସ୍ତେ ସ୍କୁଲ୍ରେ ପଢ଼ିଛୁ ଆଉ ସବୁ ନିତି ବିଷୟରେ ଟିକେ ଟିକେ ଜାଣିଛୁ ତ ସେଥିପାଇଁ ଆମେ ସବୁ ନିତିକୁ ଅନୁସରଣ କରିବାପାଇଁ ସକ୍ଷମ ହେଉଛୁ ଅଶିକ୍ଷିତ ବ୍ୟକ୍ତିମାନେ ଏଇସବୁ କିଛି ଜାଣିନାହାଁନ୍ତି ତ ସେମାନଙ୍କୁ ଶିକ୍ଷିତ ବ୍ୟକ୍ତିମାନେ କେତେ ଭଲଭାବରେ ବ୍ୟବହାର କରୁଛନ୍ତି ତାଙ୍କୁ କିଛି ବତାଇ ଦଉଛନ୍ତି ଏବଂ କିଛି ଶିକ୍ଷିତ ଅଛନ୍ତି ଯେଉଁମାନେ କି ସେମାନଙ୍କୁ ଲୁଟିବାରେ ଲାଗିଛନ୍ତି ସବୁ ନିତିରେ ସେମାନେ ନିଜେ ଜାଣିଛନ୍ତି ଓ ସେମାନେ ଆଗରେ ରହୁଛନ୍ତି ଆଉ ଯେଉଁମାନେ କିଛି ଜାଣିନାହାଁନ୍ତି ସେମାନେ ପଛରେ ରହିଯାଉଛନ୍ତି ଯେଉଁମାନେ ପ୍ରଥମେ କେଉଁ ଜିନିଷରେ ଅଧିକାରୀ ହେବା କଥା ପାଇବା କଥା ସେମାନେ ପାଇପାରୁ ନାହାଁନ୍ତି ଅନ୍ୟ ବ୍ୟକ୍ତିମାନେ ସେ ସବୁ ଆଗ ପାଇଯାଇଛନ୍ତି ତ ଏହିସବୁ ନିତିକୁ କେତେଜଣ ଅନୁସରଣ କରୁଛନ୍ତି ଆଉ କେତେ ଅନୁସରଣ କରିନାହାଁନ୍ତି ନିତି ହିଁ ଆମକୁ ମାନିଚଳିବା ଉଚିତ୍ କିନ୍ତୁ ସମସ୍ତେ ତାହା ମାନିପାରୁ ନାହାଁନ୍ତି ଏହା ହେଉଛି ସମସ୍ତ ବ୍ୟକ୍ତିଙ୍କର ଗୋଟିଏ ପ୍ରୋବ୍ଲେମ୍ ତ ସମସ୍ତେ ନିତି ନିୟମକୁ ମାନିକି ଚଳିବା କଥା ଶିକ୍ଷିତବ୍ୟକ୍ତି ବେଶି ନିତିକୁ ମାନୁଛି ତ ସମସ୍ତେ ନିତିକୁ ମାନିକି ଚଳିଲେ ଦେଶ ଆଗୁକୁ ଯିବ